ପାଞ୍ଚଟି ତାରିଖର ନାମଗୁଡ଼ିକ ହେଲା ଦଶ ଫେବୃଆରୀ ଅଠରଶହ ଅଶି ଏଗାର ମେ' ଅଠରଶହ ବୟାଳିଶ ଉଣେଇଶ ମେ' ଉଣେଇଶଶହ ଚଉଦ ତେଇଶ ଜୁନ୍ ଉଣେଇଶଶହ ପଞ୍ଚାନବେ ଅଠେଇଶ ଅଗଷ୍ଟ ଉଣେଇଶଶହ ଅନେଶ୍ଵତ